ମୋର୍ ନିଜର ଅଭିଜ୍ଞତାରୁ ବି କହୁଛେ ମୁଇଁ ଦେଖିଛେ ବି ଯେନ୍ଟାକି ଆମର ଭୁବନେଶ୍ୱର କଟକ ମାନେ ଟାଉନ୍ମାନଙ୍କୁ ଯେନ୍ ନ୍ୟୁଜ୍ ଗୁଡ଼ାକ ମାନେ ଦେଖିଥିସୁଁ ଆମର ଗାଁ ଗହଲିରେ ସେ ନ୍ୟୁଜ୍ମାନେ ନେଥା ଏ ପରିବର୍ତ୍ତନ ନେଇଥିସି ଏଇଟା ବଡ଼ ଦୁଃଖ ବି ଲାଗ୍ସି ଆରୁ ବହୁତ ଜିନିଷ ଗୁଡ଼ାକ ଯେନ୍ଟା ଟାଉନରେ ଥିସି ଗଳିରେ ନେଇଥେ ଆମର ଗଳି ଜାଗା ମାନଙ୍କୁ ବିଲକୁଲ ସେଇଟା ତା'ମାନେ ଜଣା ବିି ନି ପଡ଼େ ଆରୁ ସେଥିର୍ ଲାଗି ଆମକୁ ସେନର୍ ବାର୍ତ୍ତା ବି ଇନ ମିଲିବା କଥା ଆଇନ ରହିବା କଥା